ଆଜିକାଲି ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ଗୁଡ଼ିକ ହେଲା ଜଳବାୟୁରେ ପରିବର୍ତ୍ତନ ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ଠିକ୍ ସମୟରେ ବର୍ଷା ହେଉନି ଠିକ୍ ସମୟରେ ଶୀତ ବି ହେଉନି ଏହିଭଳି ଅସୁବିଧା ହେଉଛି ଆଜିକାଲି ଜଙ୍ଗଲ ନଷ୍ଟ ହେବା ଦ୍ୱାରା ନଦୀ ନଦୀ ଗୁଡ଼ିକ ମାଟି ଆସି ପୋତା ପଡ଼ିଯାଉଛି ଏବଂ ନଦନଦୀରେ ବିଭିନ୍ନ ପ୍ରକାରର ଗାଁର ଆବର୍ଜନା ପକେଇ ଗାଁ ନଦୀ ପାଣିକୁ ଦୂଷିତ କରୁଛନ୍ତି ଦୂଷିତ କରିବା ଦ୍ୱାରା ନଦୀରେ ଥିବା ଜୀବଜନ୍ତୁମାନେ ସେ ବିଷାକ୍ତ ପାଣିକୁ ପିଇ ମରୁଛନ୍ତି ଏବଂ ଜଙ୍ଗଲ ଗୁଡ଼ିକ ଏବେ ଧୀରେ ଧୀରେ ସଫା କରିଦେଲେଣି ଜଙ୍ଗଲରେ ଆଉ ଗଛ ନାହିଁ ଗଛ ନଥିବାରୁ ଆମର ଠିକ୍ ଟାଇମରେ ବର୍ଷା ହେଉନି ବର୍ଷାର ଅଭାବ ହେଉଛି ଏବଂ ଠିକ ଟାଇମରେ ମଧ୍ୟ ଖରା ବି ହେଉନି ଏବଂ ଅଙ୍ଗାରକାମ୍ଲ ଯବକ୍ଷାରଯାନ ବିଷୟରେ ବି ମଧ୍ୟ ବହୁତ ଅସୁବିଧା ହେଉଛି ପର୍ବତ ଗୁଡ଼ିକ ପୂର୍ବରୁ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା କିନ୍ତୁ ଏବେ ଜଙ୍ଗଳ ଗୁଡ଼ିକ ଖଣି ଖାଦନ କରିଦେବାରୁ ପାହାଡ଼ ଗୁଡ଼ିକ ସବୁ ଲଣ୍ଡା ହେଲାଣି ଏବଂ ପାହାଡ଼ ଗୁଡ଼ିକ ତାଡ଼ି ତୁଡ଼ି ଖାଲ କରିସାରିଲେଣି ଏହା ଦ୍ୱାରା ଆମର ଭୂତଳ ଜଳ ଜଳର ପରି ବହୁତ ପ୍ରଭାବ ପଡ଼ୁଛି ମାଟି ଆମର ଚାଷମାନେ ଚାଷୀମାନେ ମାଟିରେ ବିଭିନ୍ନ ପ୍ରକାରର ରାସାୟନିକ ସାର ଔଷଧ ପ୍ରୟୋଗ କରିବା ଦ୍ୱାରା ମାଟି ବର୍ତ୍ତମାନ ବହୁତ ଦୁର୍ବଳ ହୋଇଗଲାଣି ପୂର୍ବ ଭଳି ଆଉ ଉର୍ବର ମାଟି ନାହିଁ